ହେଲୋ ହେଲୋ ନମସ୍କାର ଆଉ ଆପଣଙ୍କ ସାଇଡ଼୍ରେ କେମିତି ସିଙ୍ଗଡ଼ା ବରା ବନଉଛନ୍ତି ଏ ବାପରେ ଏତେ ପଇସା ନେଉଛନ୍ତି ଗୋଟେ ଏତିକି ତାପରେ ଲୋକମାନେ ଖାଉଛନ୍ତି ସେଇଠି ଆରେ ଏମିତି ରେଟ୍ ନେବେ ହେଲେ କିଏ ଆସିବ ଆଉ ଆରେ ବଢ଼ିଯାଇଛି ଯେ ଟିକେ କମ୍ ବି କରନ୍ତୁ ଏତେ ଦୂରରୁ ଆସିଛୁ ଆମେ ତୁମ ଦୋକାନକୁ କରିବେନି କି ହଉ ଆରେ କ'ଣ ପଚାରିବି କମ୍ ରେଟ୍ ତ ନେଉଛନ୍ତି ନା ସିଙ୍ଗଡ଼ା ଆଉ ବରା ନେଇଥାନ୍ତି ହଁ ଆମ ସିଆଡ଼େ ତ ବହୁତ କମ ରେଟ୍ରେ ମିଳିଯାଏ ଆପଣ କାଇଁ ତମେତ କହିଛନ୍ତି କି ପନ୍ଦର ଟଙ୍କା ବୋଲି ଆମ ଆଡ଼େ ତ ପାଞ୍ଚ ଟଙ୍କାରେ ମିଳିଯାଉଛି ଆଉ ହଁ ଆମ ପଟେ ରେଟ୍ ବି କମ ଅଛି ସେଇଥିପାଇଁ କମ୍ ପଇସାରେ ମିଳିଯାଉଛି ଆଉ ତମେ ଯାଇଥାନ୍ତେ ହେଲେ ତୁମର ବି ସିଆଡ଼େ ପ୍ରଫିଟ୍ ହୋଇଥାନ୍ତା ଆଉ ବାଙ୍ଗାଲୋର୍ରେ ଠିକ୍ ଅଛି ହଉ